ହଁ ବଡ଼ ଗୋଷ୍ଠି ପାଇଁ ରୋଷେଇ କରିଥିଲି ଥରେ ଆମର ଯେଉଁ ଗଣେଶ ପୂଜା ହୁଏ ଗଣେଶ ପୂଜାରେ ସବୁଆଡ଼େ ଡ଼ାକନ୍ତି ରୋଷେଇ କରିବାପାଇଁ ତ ମୁଁ ରୋଷେଇ କରିବାକୁ ଯାଇଥିଲି ତ ସେଠି ରୋଷେଇ ହୋଇଥିଲା ମୋର ଗୋଟେ ଭଲ ଜିନଷ ମନେ ଅଛି ସେଦିନ ହୋଇଥିଲା ଗୋଟେ ଘିଅ ଅର୍ଣ୍ଣ ଆଉ ଥିଲା ସାଧା ଡ଼ାଲିଟି ଆଉ ଖିରି ହୋଇଥିଲା ଖଟା ମଧ୍ୟ ହୋଇଥିଲା ଆଉ ଗୋଟେ ସାଧା ତରକାରୀ ହୋଇଥିଲା ଯେଉଁଥିରେ କି ପନିର୍ ଏ ଆଉ ଝୁଡ଼ଙ୍ଗ ବିନ୍ ଆଳୁ ଫୁଲକୋବି ବିଇଟି ଗାଜର ଏସବୁ ପଡ଼ିକିରି କାବୁଲିବୁଟ ମଟର ବାଦାମ ଇଏ ପଡ଼ିକିରି ଗୋଟେ ତରକାରୀ ହୋଇଥିଲା ଆଉ କାକୁଡ଼ି ସାଲାଟ କରିଥିଲି ପାମ୍ପଡ଼ ମଧ୍ୟ କରିଥିଲି ପ୍ରାୟ ସମସ୍ତେ ସେଠି ଖାଇବାକୁ ଆସିଥିଲେ ସବୁ ପିଲାମାନେ ଏବଂ ତାଙ୍କର ଗୁରୁଜୀ ଗୁରୁମାମାନେ ଆସି ଖାଇଥିଲେ ରୋଷେଇ ବହୁତ ବଢ଼ିଆ ସୁନ୍ଦରହୋଇଥିଲା ରୋଷେଇ ସମସ୍ତେ ଖାଇବାପରେ କହିଲେ କି ନାଇଁ ସା ଏଇଟା ରୋଷେଇଟା ବଢ଼ିଆ ହୋଇଛି ଖିରିଟା ବି ବହୁତ ବଢ଼ିଆ ହୋଇଥିଲା ଆଉ କାଜୁ କିସମିସ୍ ଆଉ ଅର୍ଣ୍ଣପୂର୍ଣ୍ଣା ପତ୍ର ପଡ଼ିକିରି ଖିରିଟା ମଧ୍ୟ ହେଇଥିଲା ବାସୁମତି ଚାଉଳରେ ଅତ୍ୟନ୍ତ ସୁନ୍ଦର ହୋଇଥିଲା ଅମୁଲ୍ରେ ହୋଇଥିଲା ସମସ୍ତେ ଖିରିକୁ ମଧ୍ୟ ଭଲ କହିଥିଲେ ଏବଂ ସେ ଅବସରରେ ରୋଷେଇ ବେଳେ ଏଁ ଟିକେ ଟାଇମ୍ ଯଦିଓ ଡେରି ହୋଇଯାଇଥିଲା କିନ୍ତୁ ଦୁଇଟାରୁ ସାଢ଼େଦୁଇଟା ଭିତରେ ରୋଷେଇ ସରିଥିଲା ଦୁଇଟାତିରିଶ ଭିତରେ ରୋଷେଇ ସରିଥିଲା ସମସ୍ତେ ଆନନ୍ଦରେ ଖାଇଥିଲେ ଏବଂ ଘରକୁ ମଧ୍ୟ ନେଇଥିଲେ